ହାଲୋ ରେଷ୍ଟୁରେଣ୍ଟ୍ରୁ କହୁଛ କେଁ ମୁଁଇ ତମ୍କେ ଖାନା ଅର୍ଡ଼ର୍ ଦେଇଥିନି ଏତେବେଲ୍ ହେଲେ କାଁ ହେଲା ନେଇଁ ଆନ୍ବା ଆମର୍ ଏସ୍ ଏଚ୍ ଜି ମା'ମନେ ସବୁ ଭୁକେ ହେଇଗଲେନ ତମେ ଜଲ୍ଦି କରି ପଠାବାର୍ କଥା କି ନାଇଁ ଫୁନ୍ କାଁ ହେଲା ନେଇ ଉଠାବାର୍ ଦୁଇ ଥର୍ କଲ୍ କଲିନ ରିସିଭ୍ ନେଇ କର୍ବା କାଣା ଅସୁବିଧା ହେଇଛି କହିଥିତ କିନି ଆମେ ଅଲ୍ଗାନୁ ମାଗେଥିତୁ କାଁ ହେଲା ତମେ ଫୋନ୍ ଫାନ୍ ବି ଉଠାବାର୍ ନାଇଁ କି ଆମର୍ ପାର୍ସଲ୍ ମଗାଲାଟା ବି ପଠାବାର୍ ନାଇଁ ତମେ ଏନ୍ତି ଠକି ଦଉଚ ମା'ମାନେ କେତେ ଭୁକେ ହେଇଗଲେନ କେତେ ଗାଲ୍ ଲାଗୁଚ ତମେ ଏନ୍ତା ଅସୁବିଧାନେ ପକେଇଦେଲ